ନିଜ ଗ୍ରାମର ସମ୍ପ୍ରଦାୟ ମଧ୍ୟରେ ଖେଳ ଖେଳିବାଟା ଗୁରୁତ୍ୱ ବିଷୟରେ ଗ୍ରାମୀଣ ମତ ହେଉଛି ତାଙ୍କ ଗାଁରେ ଏକ ବଡ଼ ପଡ଼ିଆଟିଏ ଅଛି ମାନେ ସେ ବଡ଼ ପଡ଼ିଆରେ ଏକ କ୍ରିକେଟ୍ ମ୍ୟାଚ୍ ଖେଳିବାର ଏକ ମାନେ ଏକ କରିବାର ତାଙ୍କୁ ବହୁତ ମତ କାରଣ କ୍ରିକେଟ୍ ମ୍ୟାଚ୍ ଏକ ଗୋଟେ ଭଲ ଖେଳ ସେଥିରେ ଦୁଇଟା ଟିମ୍ ବି ମଧ୍ୟ ହେଇଥାଏ ସେଥିରେ ଏଇ ମ୍ୟାଚ୍ଟା ଦେଖିବାକୁ ତାଙ୍କୁ ବହୁତ ଭଲ ଲାଗେ ସେଥିପାଇଁ ଗ୍ରାମୀଣ ଲୋକମାନ ମାନଙ୍କ ମଧ୍ୟରେ ଏଇ କ୍ରିକେଟ୍ ମ୍ୟାଚ୍ କରିବାର ତାଙ୍କ ମତ ସେଥିପାଇଁ ମାନେ ଏଇଆ ହିଁ ହେଉଛି ନିୟମ ନିଜ ଗ୍ରାମ ସମ୍ପ୍ରଦାୟ ମଧ୍ୟରେ ଖେଳ କରିବାର ଏକ ଗୁରୁତ୍ଵ